ଗ୍ରାମାଞ୍ଚଳରେ ଖେଳ ଖେଳିଲେ ଘରର ବାପାମା' ପିଲାମାନଙ୍କୁ ପାଟି କରିଥାନ୍ତି ଯେପରିକି ସେ କହିଥାନ୍ତି ଖେଳିଲେ ଖେଳିଲେ ଜୀବନ ନଷ୍ଟ ହେବ ପାଠ ପଢ଼ିଲେ ଚାକିରି କରି ଜୀବନ ଖୁସିରେ ବିତାଇବୁ କିନ୍ତୁ ଆମେ ଟିଭିରେ ଖେଳ ଦେଖି ଖେଳାଳୀ ମାନଙ୍କଠାରୁ ଶିଖିଛୁ ଯେ ଖେଳ ଖେଳିଲେ ବଡ଼ ଲୋକ ହେବାର ସମ୍ଭାବନା ଅଛି ସେଥିପାଇଁ ଆମେ ଖେଳିବାକୁ ଚାହୁଁଛୁ ସେଥିପାଇଁ ଦିନକୁ ଦୁଇ ତିନି ଘଣ୍ଟା ଖେଳୁଛୁ ଯେଉଁଥିରେ ଗାଁ ଲୋକମାନେ ସେଇଟାକୁ କେବେ ସମର୍ଥନ କରୁନାହାଁନ୍ତି